ଆମର ଏହିଠି ମହାଶିବ ରାତ୍ରି ଯେତେବେଳେ ହୁଏ ମହାଶିବ ରାତ୍ରିରେ ବହୁତ ଲୋକ ହୁଅନ୍ତି କପିଳାସରେ ସେହିଟା ଆମର ବହୁତ ପରମ୍ପରା ସହ ମାନନ୍ତି ସେହିଠି ବହୁତ ଲୋକ ଆସନ୍ତି ଶହ ଶହ ଲୋକ ଆସନ୍ତି ଶହ ଶହ ଶହ ଲୋକ ପ୍ରତି ବର୍ଷ ମହା ଶିବରାତ୍ରିରେ ଯାଆନ୍ତି ଉଜାଗର ରହନ୍ତି ଉଜାଗର ରହିକି ଯାଇ ଯେତେବେଳେ ମହାଦୀପ ଆମର ଉଠେ ମହାଦୀପ ପରେ ପାଣି ପିଅନ୍ତି ତା'ପରେ ଆଉ ଗୋଟିଏ ବି ଆମର ରହୁଛି ଯାତ୍ରା ରଜ ସମୟରେ ରଜ ପାଇଁ ବହୁତ ପାଳନ କରନ୍ତି ରଜରେ ତିନିଦିନ ଯାକ ଝିଅମାନେ ଆମେ ଆମେ ସମସ୍ତେ ନୂଆ ଡ୍ରେସ୍ ପିନ୍ଧୁ ନୂଆ ଡ୍ରେସ୍ ପିନ୍ଧି ପୋଡ଼ ପିଠା ଖାଇ ପାନ ଖାଇ ଖାଲି ବୁଲୁ